ଗଛ ଏକ ଏମିତି ଜିନିଷ ଯାହାକି ସବୁ କ୍ଷେତ୍ରରେ ବ୍ୟବହାର ହୁଏ କେ କେବେ ଫଳ ତ କେବେ ପତ୍ର ତ କେବେ ତା ବକଳ ଏ ସବୁ ଆମେ ବହୁତ ଏ ପ୍ରକାରରେ ବ୍ୟବହାର କରିଥାଉ ଗଛ ଗଛ ଦ୍ୱାରା ଆମେ ପାଉ ଔଷଧ ଯାହାର ରୋଗ ହେଇଥିବ ଆଗକାଳରେ ତ ହସ୍ପିଟାଲ ନଥିଲା ସେମାନେ ସେ ଚେରମୂଳି ଔଷଧ ଖାଇକି ଭଲ ହଉଥିଲେ ଏବଂ ଫୁଲ ଫୁଲ ଆମେ ଗଛରେ ଲଗେଇଛୁ ଫୁଲ ଓଭିଅସ୍ଲି ହବ ଫୁଲ ହବ ଫୁଲ ହେଲେ ଆମେ ଠାକୁରଙ୍କୁ ପୂଜା କରିବୁ ଆଉ ଫୁଲ ମାର୍କେଟରେ ବିକ୍ରି କଲେ ବି ଆମକୁ କିଛିଟା ପଇସା ମିଳିବ ଆମ ଗଛ ଲଗେଇବାର ଫାଇଦା ହେଲା ନା ନାହିଁ ସେଇଟା ତ ଫୁଲ ଗଲା ଏବେ ଫଳ ଗଛରେ ଫଳ ହବ ଫଳ ହେଲେ ଯେଉଁମାନେ ଫଳ ଲଗେଇଥିବେ ସେମାନଙ୍କୁ ତ ଖାଇବାକୁ ଇଚ୍ଛା ହବ ସେମାନେ ଫଳ ଖଆନ୍ତି ଆଉ ଆମେ ଯେତେବେଳେ ପୂଜା କରୁ ଭୋଗରେ ବି ଫଳ ଦେଇଥାଉ ଏବଂ ପନିପରିବା ଯଦି ଚାଷ କରିବା ତାହେଲେ ନିଜ ଘର ପାଇଁ ପନିପରିବା ବି ହେଇଯିବ ଏବଂ ମାର୍କେଟରେ ବିକ୍ରି କରିକି କିଛି ପଇସା ବି ଆସିବ ଯେମିତିକି କଖାରୁ ହେଲା ମୂଳା ଏ ସବୁ ପନିପରିବା ଅଛି ବନ୍ଧାକୋବି ପତ୍ରକୋବି ବହୁତ ପ୍ରକାରର ପରିବା ଅଛି ଗ୍ରିନ୍ ପରିବା ଖାଇଲେ ଦେହ ପାଇଁ ବି ସୁସ୍ଥ